ମୁଇଁ ସାତ ଦିନ ଆଗରୁ ବଜାରରୁ ଗୁଟେ ହେଡ଼ଫୋନ କିଣିଥିଲି ଧଳା ରଙ୍ଗର ଏମଆଇ କମ୍ପାନୀର ଯାହାର୍ ଦାମ୍ ଥିଲାକି ସାତ ଶହ ଟଙ୍କା ସେଟା କିଛିଦିନ ବ୍ୟବହାର କଲା ପରେ ତା ର ତାର ଗୁଡ଼ାକ ଛିଣ୍ଡିଗଲା ତା ସ୍ପିକର ଗୁଡ଼ାକ ବାହାରକୁ ବାହାରି ପଡ଼ିଲା ଯଦ୍ଵାରାକି ମୋତେ ଅସୁବିଧା ହେବା ଅସୁବିଧାର ସମ୍ମୁଖୀନ ହେଲି ଆଉ ତାକୁ ବ୍ୟବହାର କରିପାରିଲି ନାହିଁ ମୋ ସାତ ଶହ ଟଙ୍କାରେ ଯେଉଁ ଯାହା ଆଶା କରିଥିଲି ସେଟା ପାଇପାରିଲି ନାହିଁ ଆଉ ସାତ ଶହ ଟଙ୍କା ମୋର ବରବାଦ ହେଇଗଲା ଆଉ ମୁଁ ଏଥିପାଇଁ ବହୁତ ଦୁଃଖିତ ମଧ୍ୟ ଅଛି